ଆମ ଅଞ୍ଚଳରେ ମନୋରଞ୍ଜନ କାର୍ଯ୍ୟକଳାପ ଗୁଡ଼ିକ ମଧ୍ୟରେ ସଫିଙ୍ଗ ମଲ୍ ସିନେମା ହଲ୍ ପାର୍କ୍ ଇତ୍ୟାଦି ଅଛି ଯେପରିକି ସଫିଙ୍ଗ ମଲ୍ ରିଲିଆନ୍ସ ବଜାର କୋଲକତା ମେଟ୍ରୋ ରିଲିଆନ୍ସ ରିଲିଆନ୍ସ ଆଉ ଭି ଟୁ ଇତ୍ୟାଦି ପାର୍କ୍କୁ ସଫିଙ୍ଗ ମଲ୍ ଭିତରୁ ଭି ଟୁ ଟି ଅତି ମୋନାରୋମଣୀୟ ହେଇଥାଏ କାରଣ ସେଇଠି ପିଲାମାନଙ୍କୁ ନେଇକି ଗଲେ ପିଲାମାନଙ୍କ ପାଇଁ ଖେଳିବାର ସୁବିଧା ରହିଛି ଏବଂ ଲିଫ୍ଟର ସୁବିଧା ବି ରହିଛି ସେଇଥିପାଇଁ ଭି ଟୁ ସପିଙ୍ଗ ମଲ୍ଟି ମୋତେ ଭଲଲାଗେ ଆମ ଅଞ୍ଚଳର ସିନେମା ହଲ୍ ଗୁଡ଼ିକ ହଉଛି ଶ୍ରୀଜଗନ୍ନାଥ ଜଗନ୍ନାଥ ସରସ୍ୱତୀ ହଲ୍ ଆଉ ପାରାଡ଼ାଇଜ୍ ହଲ୍ ଆଉ ଇତ୍ୟାଦି ହଲ୍ ମଧ୍ୟ ରହିଛି ଏଇ ହଲ୍ ମଧ୍ୟ ସିନେମା ହଲ୍ ଗୁଡ଼ିକ ମଧ୍ୟରୁ ଅଁ ସରସ୍ୱତୀ ହଲ୍ଟି ମୋତେ ବହୁତ ଭଲଲାଗେ ତାହାର ଟିକେଟଟିଏ ଶହେଟଙ୍କାରୁ ତିନିଶହ ଟଙ୍କା ପର୍ଯ୍ୟନ୍ତ ରହିଛି ସିନେମା ହଲ୍ଟି ହଲ୍ଟିର ଯେଉଁ ସିନେମା ହଲ୍ଟି ଏ ସି ରୁମ୍ ହେଇଥିବାରୁ ମୋତେ ସିନେମା ହଲ୍ଟି ବହୁତ ଭଲଲାଗେ ଏବଂ ଆମ ଅଞ୍ଚଳର ପାର୍କ୍ ପାର୍କ୍ ଯେପରିକି କୁସୁମ ପାର୍କ୍ ଲିଙ୍ଗେଶ୍ୱର ପାର୍କ୍ ଷଠିପୁର ପାର୍କ୍ କ୍ରିଷ୍ଣା ପାର୍କ୍ ଆମ ଅଞ୍ଚଳର କ୍ରିଷ୍ଣାପାର୍କ୍ଟି ବହୁତ ମୋନାରୋମଣୀୟ କାରଣ ସେଇଠି ବାହାଘର ଉଁ ବ୍ରତଘର ହେବାପାଇଁ ବହୁତ ସୁବିଧା ରହିଛି ସେଇଥିପାଇଁ ମୋତେ କ୍ରିଷ୍ଣାପାର୍କ୍ଟି ବହୁତ ଭଲଲାଗେ